କର୍ତ୍ତା ଓ ସମାପିକା କ୍ରିୟା ଥିବା ସତ୍ୱେ ଯଦି ବାକ୍ୟଟି ଅସମ୍ପୂର୍ଣ୍ଣ ମନେ ହୁଏ ତେବେ ତାହାକୁ ଖଣ୍ଡ ବାକ୍ୟ କୁହାଯାଏ ଖଣ୍ଡ ବାକ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟିଏ ହେଲା ପ୍ରଧାନ ଖଣ୍ଡ ବାକ୍ୟ ଦ୍ଵିତୀୟଟି ହେଲା ଅପ୍ରଧାନ ଖଣ୍ଡ ବାକ୍ୟ ଅପ୍ରଧାନ ଖଣ୍ଡ ବାକ୍ୟକୁ ଉପଵାକ୍ୟ ବି କୁହାଯାଇ ପାରେ ଏକଜାମ୍ପଲ ସେମାନେ ସେତେବେଳେ ଯାଉଥିଲେ ସେଇଠି ବସିଥିଲେ ଏଇଟା ଏଇଟା ଖଣ୍ଡ ବାକ୍ୟ ନୁହେଁ ଏଇଟାକୁ ଏଇଟା ପ୍ରଧାନ ବାକ୍ୟ ନୁହେଁ ଏଇଟାକୁ ଆମେ ଖଣ୍ଡ ବାକ୍ୟ ବୋଲି କହୁ